ମୁଁ ପ୍ରଥମ ଥର କଲାବେଳେ ମୋତେ ବହୁତ ଖୁସି ମୋତେ ଲାଗୁଥିଲା ତଥାପି କିଛି ଭୟ ଥିଲା କାଳେ ତରକାରୀ ପୋଡ଼ିଯାଇପାରେ ନହେଲେ ତ ଲଙ୍କାଗୁଣ୍ଡ ଲୁଣ କି ତେଲ ମଧ୍ୟ ଅଧିକ ହୋଇଯାଇପାରେ କି ପାଣି ମଧ୍ୟ ଅଧିକ ହୋଇଯାଇପାରେ ତ ମୁଁ ଭାତଟା ରୋଷେଇ କରିଦେଲି ତା'ପରେ ପନିର ତରକାରୀ କରିବା ପାଇଁ ମୁଁ ତ କ'ଣ କରିବି କିଛି ବୁଝିପାରିଲିନାହିଁ ମାନେ କେଉଁଟା ଆଗ ପକାଇବି କେଉଁଟା କ'ଣ କରିବି କିଛି ବୁଝିପାରିଲିନାହିଁ ତା'ପରେ ମୁଁ ଅନ୍ୟକୁ ଫୋନ୍ କରି ପଚାରିବା ଅପେକ୍ଷା ପାଖରେ ଫୋନ୍ ଥିଲା ତ ଫୋନ୍ ଆଣିଲି ଆଉ ୟୁଟ୍ୟୁବ୍ରେ ମାରିଲି ଦେଖିଲା ପରେ ପନିର ତରକାରୀ ଯାହା ମୁଁ ସର୍ଚ୍ଚ କଲାପରେ ଆସିଲା ତ ପନିର ତରକାରୀ ପନିରକୁ ପ୍ରଥମେ ଛଣାଯାଏ ତା'ପରେ ଲଙ୍କାଗୁଣ୍ଡ ମସଲାଗୁଣ୍ଡ ଦେଇକି ତାକୁ କଷିଲା ପରେ ଯାହା ବି ଝୋଳ କରିକି ଆଳୁ ଟିକିଏ ପକାଇକି ସିଝିଲା ପରେ ସେଇଟାକୁ ମୁଁ ଦେଖିପାରିଲି କେମିତି କ'ଣ କରାଯାଏ ଯାହା ବି ଦେଖିସାରିଲା ପରେ ମୁଁ ତରକାରୀଟା ବନାଇସାରିଲି ତ ମୋତେ ବହୁତ ଖୁସି ଲାଗିଲା